ଭାରତରେ ଅନେକ ବ୍ୟବସାୟୀ ଶିଳ୍ପପତି ଏବଂ ନେତା ଅଛନ୍ତି ଯେଉଁମାନେ ପ୍ରଯୁକ୍ତି ବିଦ୍ୟା ଶିକ୍ଷା ମନୋରଞ୍ଜନ ବାଣିଜ୍ୟ ଏବଂ ପରିବହନ ଭଳି କ୍ଷେତ୍ରରେ ଭାରତକୁ ଅନେକ ଉପାୟରେ ପରିବର୍ତ୍ତନ କରି କରିଛନ୍ତି ସେମାନଙ୍କ ମଧ୍ୟରୁ ମୁଁ ମହାତ୍ମା ଗାନ୍ଧୀଙ୍କ ବିଷୟରେ କହିବାକୁ ଯାଉଛି ଯିଏ ଅହିଂସା ମାଧ୍ୟମରେ ଗୁରୁମନ୍ତ୍ର ଅହିିଂସାର ଗୁରୁମନ୍ତ୍ର ଦେଇ ଆମ ଏ ଦେଶବାସୀକୁ ଅହିଂସାର ଶିକ୍ଷା ଦେଇଛନ୍ତି ଅହିିଂସା ମାଧ୍ୟମରେ ସେ ଆମ ଏ ଭାରତକୁ ଇଂରେଜମାନଙ୍କ ଠାରୁ ଛଣେଇ ଆଣିଛନ୍ତି ଆଉ ଆମ ଭାରତକୁ ଗୋଟିଏ ସ୍ଵାଧୀନ ଦେଶ ବା ସ୍ଵାଧୀନ ରାଷ୍ଟ୍ର ଭାବରେ ବିଶ୍ୱ ଦରବାରରେ ପ୍ରଗଣିତ କରିପାରିଛନ୍ତି ମହାତ୍ମା ଗାନ୍ଧୀ ହେଉଛନ୍ତି ଗୋଟିଏ ମହାନ ବ୍ୟକ୍ତି ଯିଏ ଶିକ୍ଷା ଏଇ ଦେଶବାସୀଙ୍କ ଭିତରେ ଗୋଟିଏ ଶିକ୍ଷାର ମଞ୍ଜି ବୁଣିଯାଇ ଥିଲେ ଆମ ଏଇ ଭାରତରେ ଭାରତର ଲୋକମାନେ ଆମ ଭାଷାଗତ ବିଦ୍ୟାରେ ବହୁତ ପଛରେ ଥିଲେ ଇଂରେଜମାନେ ଯେତେବେଳେ ଆମ ଭାରତରେ ଥିଲେ ସେମାନେ ଇଂରେଜ ତାଙ୍କର ଇଂରାଜୀ ଭାଷାକୁ ପ୍ରଚଳନ କରିଥିଲେ ଏହି ଭାରତରେ କୌଣସି ଲୋକ ମଧ୍ୟ ହିନ୍ଦୀ ପଢ଼ିବାକୁ ପାଉନଥିଲେ ଯାହାଫଳରେ ଏହି ଆମ ଭାରତରେ ବା ଆମ ଦେଶରେ ଶିକ୍ଷାର ହାର ବହୁତ କମି କମି ଯାଉଥିଲା ଭାରତର ଲୋକମାନେ ହିନ୍ଦୀ ଭାଷା ପ୍ରତି ମୁହଁ ମୋଡ଼ି ଦଉଥିଲେ ସେମାନେ ଇଂରେଜୀକୁ ଗ୍ରହଣ ଇଂରାଜୀ ଭାଷାକୁ ଗ୍ରହଣ କରିପାରୁନଥିଲେ ଓ ଶିକ୍ଷା କ୍ଷେତ୍ରରେ ଆଗେଇ ପାରୁନଥିଲେ ଯାହାଫଳରେ ଇଂରେଜମାନଙ୍କୁ ଆମ ଦେଶ ଉପରେ ଶାସନ କରିବାକୁ ବହୁତ ସହଜ ହଉଥିଲା ସେହି ଉପାୟଟିକୁ କେମିତି ସେଇ ଉପାୟ କିପରି ଉପାୟ କରିଲେ ମହାତ୍ମା ଗାନ୍ଧୀ ଶିକ୍ଷାକୁ ଅଗ୍ରଗତି କରିପାରିବେ ସେଥିପାଇଁ ସେ ଗୋଟିଏ ଇଂରାଜୀ ଓ ହିନ୍ଦୀ ମିଡ଼ିୟମର ଗୋଟିଏ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଆଉ ସେଇ ବିଦ୍ୟାଳୟରେ ସମସ୍ତଙ୍କୁ ହିନ୍ଦୀରେ ଶିକ୍ଷାଦାନ କରୁଥିଲେ ଯାହାଫଳରେ ଭାରତର ଛାତ୍ରଛାତ୍ରୀମାନେ ସେଇଥିରେ ହିନ୍ଦୀ ଶିକ୍ଷା କରି ହିନ୍ଦୀ ଭାଷାରେ ଉଚ୍ଚ ଶିକ୍ଷିତ ହେଇପାରୁଥିଲେ ଓ ହିନ୍ଦୀ ଭାଷା ଗ୍ରହଣ କରି ସେଇ ହିନ୍ଦୀ ଭାଷା ମାଧ୍ୟମରେ ସେମାନେ ଇଂରାଜୀକୁ ପଢ଼ିପାରୁ ଥିଲେ ବା ଇଂରାଜୀ ଶିକ୍ଷା ଗ୍ରହଣ କରିପାରୁଥିଲେ ଓ ଉଚ୍ଚ ଶିକ୍ଷିତ ହେଇପାରୁଥିଲେ ଏବଂ ଭାରତର କିଛି ପଦପଦବୀରେ ନିଯୁକ୍ତ ହୋଇ କିଛି ଅର୍ଥ ଉପାର୍ଜନ କରିପାରୁ ଥିଲେ ଏଇଥିପାଇଁ ମୁଁ ମହାତ୍ମା ଗାନ୍ଧୀକୁ ଅନ୍ତର ଆତ୍ମା ସହିତ ବହୁତ ଧନ୍ୟବାଦ ଜ୍ଞାପନ କରୁଛି ଧନ୍ୟବାଦ